ଭବିଷ୍ୟତରେ ଗୋଟିଏ ଫାର୍ମ ପାଇଁ ଗୋଟିଏ ଭୂମି ରଖିଛି ମୁଁ ଭାବୁଛି ସେଠାରେ ଗୋଟିଏ ଗାଈ ଫାର୍ମ କରିବି ଏବଂ ସରକାରଙ୍କ ଆଉ କମ୍ ସୁଧରେ ଋଣ କରି ଆଣିବି ସେଠାରେ ଗାଈ ଫାର୍ମ କରିବି